ହେଲୋ କୋଉଠି ମୋ ବେପାର ଟିକେ ଲସ୍ ହେଉଛି ହେଲେ କ'ଣ କ'ଣ କରାଯିବ କୋଉଠି ଟିକେ ଆଇଡିଆ ଦିଅ କ'ଣ କରାଯିବ ସେ ମୋ ଏଠି ଟିକେ ଚଳୁନି ସବୁ ଆଉ ତୁମ ସିଆଡ଼େ କ'ଣ କୁଆଡ଼େ କ'ଣ କରାଯିବ ବରା ସିଙ୍ଗଡ଼ା ଦୋକାନ ଦେଲେ ଚଳିବ ଏଠି ତ ଲସ୍ ବହୁତ ହେଉଛି ଲୋକ ଖାଉନାହାନ୍ତି ଆଉ ଟିକେ କେମିତି କେମିତି ଆଇଡିଆ କଲେ କୋଉଥିରେ କୋଉ କୋଉଟା କେତେ ରେଟ୍ କ'ଣ ରେଟ୍ କେତେ କି ସବୁ ମୁଁ ତ ନୂଆ ଲୋକ ସେଠି ହେବି ନିଜେ ଗରାଖ କେମିତି ଆଣିବା ଦୋକାନ କେମିତି କରିବା ଜାଗା ଅଛି କି ନାହିଁ ଜାଗା ଅଛି କି ନାହିଁ

କ'ଣ କୋଉଟା କରିବା ବୋଇଲେ ପାଣି ସୁବିଧା ଲାଇଟ୍ ସୁବିଧା ଅଛିିକିନା ସେଠି ସବୁ ପୁଣି ଗ୍ୟାସ ସବୁ ଗରାଖ ଏବେ ଲୋକ ହେବେ ସେ ଜାଗାରେ ଆଉ ଭିଡ଼ ଅଛି ନା ସେଠି ଭଲ ବେପାର ହେବ ତ ଏଠି ତ ବହୁତ ଲସ୍ ଖାଇଲାଣି ଏଠି ତ ବହୁତ ଲସ୍ ଖାଇଲାଣି ବହୁତ ଲସ ଖାଇଲାଣି ସେଇ ହିସାବରେ କ'ଣ କରାଯିବ ଟିକେ ଭଲକି ଚିନ୍ତା କରିକି କୁହ ମିଠା ମିଠା ରସଗୋଲା ଗୋଲି ରସଗୋଲା କ'ଣ କ'ଣ କରାଯିବ କେତେ କୋଉଟା ସବୁ ଦେଖିବାକୁ ପଡ଼ିବ ତୁମ ସଜେସନ ଟିକେ ଦିଅ ବେପାର କେମିତି ହେବ ତୁମ ସଜେସନ ଟିକେ ଦିଅ